ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ ଫୁଟବଲ୍ ହକି ଖୋଖୋ କବାଡ଼ି ସବୁ ସବୁ ଭଲ ଲାଗେ ଖାଲି କ୍ରିକେଟ୍ଟା ବେଶୀ ଭଲଲାଗେ କାରଣ ଆମେ ଗାଁ ଗହଳିରେ ସାଙ୍ଗସାଥୀ ମିଶି କ୍ରିକେଟ୍ ଖେଳୁ ସାଙ୍ଗସାଥୀ ଭିତରେ ଫ୍ରେଣ୍ଡସିପ୍ ମ୍ୟାଚ୍ ଚାଲେ ମୁଁ ଏଠି ଆଖପାଖରେ ସବୁ ଏରିଆର ସବୁ କ୍ରିକେଟ୍ ଖେଳନ୍ତି ଅଧିକାଂଶ ସେଥିପାଇଁ ମୋତେ ବହୁତ କ୍ରିକେଟ୍ ଭଲ ଲାଗେ କ୍ରିକେଟ୍ କ୍ରିକେଟ୍ ମ୍ୟାଚ୍ ସବୁ ଟିଭିରେ ଦେଖିଲେ ପ୍ଲେୟାର୍ ଖେଳୁଛନ୍ତି ତାଙ୍କୁ ଦେଖିଲେ ଆମ ଉତ୍ସାହ ବଢ଼ିକି ଆମେ ଏଇ ଭଳିଆ କ୍ରିକେଟ୍ ଖେଳିବୁ ଆଙ୍କେ ଯେଉଁ ସ୍ତରରେ ଛିଡ଼ା ହୋଇଛନ୍ତି ସେଇ ସ୍ତରରେ ଯାଇକି ଛିଡ଼ା ହେବୁ ସେଥିପାଇଁ କ୍ରିକେଟ୍ ମଧ୍ୟ ବହୁତୁ ଭଲ ଲାଗେ କ୍ରିକେଟ୍ ସବୁବେଳେ କ୍ରିକେଟ୍ ଖେଳିଲେ ସବୁବେଳେ ଆକ୍ଟିଭ୍ ରହିବାକୁ ପଡ଼ିବ କାରଣ କେତେବେଳେ କେଉଁ ମୋମେଣ୍ଟ୍ରେ କେତେବେଳେ ବଲ୍ ପଳେଇ ଆସିବ ଫିଲିଡ଼ିଂ କରିବା ପାଇଁ ହେଇଥିପାଇଁ ସବୁବେଳେ ଆକ୍ଟିଭ୍ କ୍ରିକେଟ୍ ଖେଳନା ସବୁବେଳେ ଫିଟନେସ୍ ଠିକ୍ ରୁହେ ଖାଇବା ପିଇବା ଟିକେ ଠିକ୍ ରୁହେ ଟାଇମ୍ ଟେବୁଲ୍ ଠିକ୍ ରୁହେ ସବୁ ଭଲ ରୁହେ ସେଥିପାଇଁ ଆଉ କ୍ରିକେଟ୍ ବହୁତୁ ଭଲ ଲାଗେ ସେଥିପାଇଁ ମୋତେ କ୍ରିକେଟ୍ଟା କ୍ରିକେଟ୍ ଆଖପାଖରେ ସବୁ କ୍ରିକେଟ୍ ଖେଳ ହୁଏ ଟିକେ ଫୁଟବଲ୍ କି ହକି କି ଖୋଖୋ ଏରା ସବୁ କିଛି ଖେଳ ହୁଏନି କ୍ରିକେଟ୍ କ୍ରିକେଟ୍ ମୋତେ ବୋଲିଙ୍ଗ୍ ଟା ବହୁତୁ ଭଲ ଲାଗେ ବ୍ୟାଟିଙ୍ଗ୍ ବି ଭଲ ଲାଗେ ବୋଲିଙ୍ଗ୍ ବୋଲିଙ୍ଗ୍ ବେଶୀ କରେ କାରଣ ବଲ୍ ପକେଇତେ ଭଲଲାଗେ ୱିକେଟ୍ କିପର୍ ଭଲଲାଗେ ବଲ୍ ମାଇଣ୍ଡସେଟ୍ ଗେମ୍ କ୍ରିକେଟ୍ ଯଉ ବୋଲିଙ୍ଗ୍ ବୋଲର୍ ବୋଲିଙ୍ଗ୍ କରୁଛି ଏ କେତେବେଳେ କି ଭଳି କି ଭଳିଆ ୱିକେଟ୍ଟା ନେବ ସେଇଭଳିଆ ସେଇ ମାଇଣ୍ଡସେଟ୍ କରିକି ବଲ୍ ପକେଇବ ବ୍ୟାଟସ୍ ମ୍ୟାନ୍ କି ଭଳିଆ ଗ୍ୟାପ୍ରେ ମାରିବ ଚାରି କିମ୍ବା ଛକା କି ସିଙ୍ଗିଲ୍ କାଟିବ ମାଇଣ୍ଡସେଟ୍ କରିକି ଖେଳେ କିପର୍ କେମିତି କେ ରନ୍ଆଉଟ୍ କିମ୍ବା ଷ୍ଟପିଙ୍ଗ୍ କରିବା ସେଇ ସବୁ କିପର୍ ତା ମାଇଣ୍ଡସେଟ୍ କରେ ହେଥିରେ ସବୁ ମାଇଣ୍ଡସେଟ୍ କରନ୍ତି କ୍ୟାପଟେନ୍ ହୋଇଥାଏ ତା'ର ବେଶୀ ମାଇଣ୍ଡ ଖର୍ଚ୍ଚ କରିବାକୁ ପଡ଼େ ଏଗାର ଜଣ ପିଲାଙ୍କୁ ନେଇ ପଡ଼ିଆ ମଧ୍ୟରେ ଖେଳେଇବ ଏଗାର ଜଣଙ୍କ ସହମତିରେ ସିଏ ତ ଏଗାର ଜଣ ତା ସହମତିରେ କାମ କରନ୍ତି ଏଗାର ଜଣଙ୍କୁ ସିଏ ନେଇକି ତା'ର ଖେ ପଡିଆ ମଧ୍ୟରେ ଛିଡାକରେ ଏଗାର ଜଣଙ୍କ ପୁରା ମାଇଣ୍ଡସେଟ୍ କରିକି ଛାଡ଼େ ଏଗାର ଯେମିତି ଭଲ ଖେଳିବେ ସେଥିପାଇଁ କ୍ୟାପଟେନ୍ ଅଧିକ ଅବଦାନ ରୁହେ କେ ଖେଳ ପ୍ରତି